ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଅର୍ଥ ଯୋଗାଣ ଏବଂ ପରିଷେଧ କିପରି ମାନେ ଅନେକ ପ୍ରକାର ପରିଚାଳନା ମଧ୍ୟ କରାଯାଏ ରୋଗୀଙ୍କର ଯତ୍ନ ନିଆଯାଏ ଆଜିକାଲି ଡାକ୍ତରଖାନା ବି ଖୋଲାଗଲାଣି ଆଗର ଯୁଗରେ କିଛି ସେମାନଙ୍କୁ ସୁବିଧା ବା ଅର୍ଥ ଯୋଗାଣ କିଛି ଦରକାର ମାନେ କିଛି ସୁବିଧା ବି ନଥିଲା ଏବେର ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଅର୍ଥ ମାନେ ଅନେକ ପ୍ରକାର ସେବାର ମାନେ ଯେଉଁମାନେ ରୋଗୀମାନେ ବିନା ପଇସାରେ ମଧ୍ୟ ଡାକ୍ତରଖାନା ଯାଆନ୍ତି ସେମାନେ ବିନା ପଇସାରେ ଚିକିତ୍ସା କରାଯାଏ ସେଥିରେ ମାନେ ସେମାନଙ୍କର ଯଦି ଅସୁବିଧା ଅଛି ଯଦି ଏମିତି କ'ଣ ଯାହାବି ଦରକାର ହୁଏ ରୋଗୀଙ୍କର ଯତ୍ନକୁ ମାନେ ପକେଟ୍ ବାହାରେ ଖର୍ଚ୍ଚ ବା ଏମିତି କ'ଣ ବି ଯାହା ହେଲେ ସେମାନେ କ'ଣ ବି ମାନେ ଆଡ଼୍ଜଷ୍ଟ୍ କରିଦେଉଥିଲେ ମେଡ଼ିସିନ୍ ପାଇଁ ଯଦି ପଇସା ନଥାଏ ତେବେ ତା'ହେଲେ ବିଲ୍ ଉପରେ ରିହାତି ବିନା କରଜରେ ମାନେ କୌଣସି କାମ କରୁନଥିଲେ ସେଥିପାଇଁ ସ୍ୱାସ୍ଥ୍ୟ ସେବାର ମାନେ ଅନେକ ପ୍ରକାର ଏତା ରହୁଥିଲା କାରଣ ସେଥିରେ ଯେଉଁ ରିହାତି ଦରକାର ଥିଲା ରୋଗୀମାନେ ଚିକିତ୍ସା ନ କରି ସେମାନେ ମୃତ୍ୟୁମୁଖରେ ପଡ଼ିିଯାଉଥିଲେ ସେମାନଙ୍କୁ କୌଣସି ସାହାଯ୍ୟ ନଥିଲା ସେମାନେ ଅଧିକ କଷ୍ଟ ପାଉଥିଲେ ଓ ସେମାନେ ମଧ୍ୟ ଆତ୍ମହତ୍ୟା କରୁଥିଲେ ଯେଉଁଥିରେ ଲୋକମାନେ ଅନେକ ପ୍ରକାର କଷ୍ଟ ସହି ନିର୍ଯାତନା ସହି ମଧ୍ୟ ଏତା ହେଉଥିଲେ ଏବେ ବର୍ତ୍ତମାନ ବହୁତ ସୁବିଧା ହେଲାଣି ସ୍ୱାସ୍ଥ୍ୟ ସେବାର ଅର୍ଥ ଯୋଗାଣ ଯୋଗାଣ ସେମାନଙ୍କର ପକେଟ୍ ବାହାର ଖର୍ଚ୍ଚ ଯଦି ନଥିବା ସେମାନଙ୍କୁ ଖର୍ଚ୍ଚ ଦିଆଯାଏ ଯଦି ବିନା ମାନେ ଯାହାବି ସେମାନଙ୍କୁ ସୁବିଧା କରିବା ବା ଏବେ ବର୍ତ୍ତମାନ ଯଦି କ'ଣ ବିଲ୍ ଦରକାର ହେଲା ତ ଯଦି ବିଲ୍ ନଥିବ ତା'ହେଲେ ଯଦି ଏତ କରାହେଲା ରିହାତି ଓ ଅନେକ ପ୍ରକାର ସୁବିଧା ମଧ୍ୟ କରାଯାଉଛି ଓ ଆଗକୁ ମଧ୍ୟ ଏମିତି ସୁବିଧା ଓ ସହଯୋଗ ମଧ୍ୟ ରହିବ